ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସଠିକ୍ ଭାବରେ ହୋଇପାରିଛି ଗାଁ ମଧ୍ୟରେ କୌଣସି ବିଦ୍ୟାଳୟରେ ପାଠ୍ୟକ୍ରମ ବା ଶିକ୍ଷାକାର୍ଯ୍ୟ ପାଇଁ ସୁବିଧା ବହୁ ସଠିକ୍ ଭାବରେ ପାଇପାରୁଛୁ ବହୁ ଉଚ୍ଚ ବିିଦ୍ୟାଳୟ ମହାବିଦ୍ୟାଳୟ ପାଇଁ ଆମେ ଶିକ୍ଷା କରିବାକୁ ଯାଉ ଏବଂ ବୋର୍ଡ଼ ଶିକ୍ଷା ପାଇଁ ମଧ୍ୟ ବହୁ ଶିକ୍ଷା ଆବଶ୍ୟକ ହୋଇଥାଏ ଯାହାଦ୍ୱାରା କି ଏହି ଶିକ୍ଷା ଦ୍ୱାରା ଆମକୁ ବହୁ ଭାବରେ କାର୍ଯ୍ୟକରିବାକୁ ପଡ଼ିଥାଏ